ହଁ ଆମ ଭାରତରେ ସରକାରୀ ଭାଷା ଗୁଡ଼ିକ ହେଲା ହିନ୍ଦୀ ଏବଂ ଇଂଲିଶ ଅନ୍ୟ କେତେକ ଭାଷା ମଧ୍ୟ ରହିଛି ଆମ ସମ୍ବିଧାନ ବାଇଶ ଗୋଟି ଭାଷାକୁ ସ୍ୱୀକୃତି ପ୍ରଦାନ କରିଛି ଯାହାଫଳରେ ଆମ ସମ୍ବିଧାନ ବାଇଶ ଗୋଟି ଭାଷାକୁ ସ୍ୱୀକୃତି ପ୍ରଦାନ କରିବା ଫଳରେ ଆମ ଦେଶରେ ବିଭିନ୍ନ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଆଦାନ ପ୍ରଦାନ ହୋଇପାରୁଛି ଭାଷା ହେଉଛି ଏକ କହିବାର ମାଧ୍ୟମ ଯାହାଦ୍ୱାରା ଗୋଟିଏ ବ୍ୟକ୍ତି ଅନ୍ୟ ଜଣଙ୍କୁ ବୁଝିବାରେ ସହଜ ହୋଇଥାଏ ଯଦି ଜଣେ ବ୍ୟକ୍ତି କଥା ନ କହିପାରେ ବା ଭାଷା ପ୍ରୟୋଗ ନ କରିପାରେ ଯାହାଫଳରେ ଗୋଟିଏ କଥା ଶୁଣିବାରେ ଅନ୍ୟମାନଙ୍କୁ କଷ୍ଟସାଧ୍ୟ ହୋଇଥାଏ ଯାହାଫଳରେ ଆମ ଭାରତରେ ଭାରତବର୍ଷରେ ପ୍ରାୟ ପଚାଶ ଗୋଟିର ଭାଷା ବା ପଚାଶ ଗୋଟିରୁ ଅଧିକ ଭାଷା ପ୍ରତିଫଳିତ ହୋଇଛି ଯାହାଫଳରେ ଆମେ ଦେଖିବା ଜଗତସିଂହପୁର ଜିଲ୍ଲାରେ ଗୋଟିଏ ଓଡ଼ିଆ ଭାଷା ଥିଲାବେଳେ ବା ଓଡ଼ିଶାର ଜନସାଧାରଣମାନେ ଓଡ଼ିଶା ଓଡ଼ିଶା ଓଡ଼ିଆ ଭାଷା କହିଥାନ୍ତି କିନ୍ତୁ ଜଗତସିଂହପୁର ଭାଷାର ଓଡ଼ିଆର ମାନ୍ୟତା ବହୁତ କମ୍ ଥିଲାବେଳେ ସମ୍ବଲପୁରର ଭାଷା ହେଉଛି ଏକ ଉନ୍ନତତର ଭାଷା ଯାହାଫଳରେ ଆମ ଓଡ଼ିଶା ରାଜ୍ୟ ମଧ୍ୟରେ ମଧ୍ୟ ଭିନ୍ନ ଭିନ୍ନ ଭାଷା ଦେଖିବାକୁ ମିଳିଥାଏ କିନ୍ତୁ ଓଡ଼ିଆ କହିପାରନ୍ତି କିନ୍ତୁ କାହାର କହିବାର ଭଙ୍ଗୀ ଏବଂ ଶୈଳୀ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ ଯାହାଫଳରେ ଆମେ ଦେଖିବାକୁ ପାଇବା କଥାରେ କଥିତ ଭାଷାର କଥିତ ରୂପ ଭିନ୍ନ ଭିନ୍ନ ହୋଇଥାଏ କିନ୍ତୁ ଲେଖନର ପ୍ରଣାଳୀ ଏକ ଯାହାଫଳରେ ଆମ ଭାରତ ବର୍ଷରେ ବିଭିନ୍ନ ପ୍ରକାର ଭାଷାର ସମିଶ୍ରଣ ଘଟିଥାଏ ଯେମିତି ଭାରତରେ ଭାରତର ଲୋକମାନେ ହିନ୍ଦୀ କହିଥାନ୍ତି କିନ୍ତୁ ପଞ୍ଜାବରେ ବାସ କରୁଥିବା ଲୋକମାନେ ପଞ୍ଜାବୀ କହିଥାନ୍ତି ନେପାଳର ଲୋକମାନେ ନେପାଳୀ ଭାଷା କହିଥାନ୍ତି ସେହିପରି ଭାବରେ ଆମେ ଭାଷାର ସମାହାର କରୁ ତ ବିଭିନ୍ନ ଜାତି ଧର୍ମ ଭାଷା ଲିଙ୍ଗ ବାସସ୍ଥାନ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ ଭାବରେ ପରିଗଣିତ ହୋଇଥାଉ ଯାହାଫଳରେ ଆମ ମଧ୍ୟରେ ବିଭିନ୍ନତା ମଧ୍ୟରେ ଏକତା ପରିଲକ୍ଷିତ ହୋଇଥାଏ ଆମ୍ଭେମାନେ ନିଜକୁ ଏକ ବୋଲି ଏବଂ ଏକ ଗୋଟିଏ ଛାତ ତଳେ ରହୁଛୁ ଯାହାଫଳରେ ଆମେ ଗୋଟିଏ ଦେଶର ଲୋକ ଗୋଟିଏ ରାଜ୍ୟର ଲୋକ ଯାହାଫଳରେ ଆମ ଭ ଭାଷା ଏକ ଏବଂ ଆମେମାନେ ଏକ ବିବିଧତା ମଧ୍ୟରେ ଏକତାର ଭାରସାମ୍ୟ ଆମେ ଦେଖିବାକୁ ମିଳିଥାଏ